ସନାତନ ଧର୍ମରୁ ଆମେ ବହୁ କିଛି ଶିକ୍ଷା ଲାଭ କରିଥାଉ ସନାତନ ଧର୍ମ ପାଞ୍ଚ ହଜାର ବର୍ଷରୁ ଉର୍ଦ୍ଧ୍ୱ ବୋଲି ମାନିବାର ଅଛି ଆମର ସନାତନ ଧର୍ମରେ ବହୁତ ସାରା ଜିନିଷ ଦେଖିବାକୁ ମିଳେ ଯେମିତିକି ଗୋ ସେବା ଗରିବଙ୍କୁ ସେବା ଏଇ ସବୁ ଜିନିଷ ଦେଖାଯାଏ ଅନ୍ୟ ଧର୍ମରେ ଆମେ ଖ୍ରୀଷ୍ଟ ପର୍ବକୁ ପାଳନ କରିଥାଉ